ହେଲୋ ନମସ୍କାର ନମସ୍କାର ହଁ ହଁ ହଁ ହଁ ହଁ ହଁ ହଁ ସାର୍ ଅଛି ହଁ ହଁ

ହେବ ଯେ କାଇଁ ହେବ ନାଇଁ ଟ୍ରାନ୍ସଫର୍ କରିଦେବା ଓଡ଼ିଶାରୁ ସୁରଟ୍କୁ ସ୍ଟାର୍ଟିଂ ତ ଟିକେ ଫିର୍ ଭି ହାଡ୍ ଟିକେ ସଙ୍କଟଟା ଆମରଟା ବି ସେମିତି ହେଲା ତାପରେ ଆସ୍ତେ ଆସ୍ତେ ସବୁ ଠିକ୍ ହେଲା କ'ଣ

ହଁ ଠିକ୍ ଠାକ୍ ଚାଲିଛି ସବୁ ହଁ ହଁ ହଁ ହଁ ଖାଲି ଆମର ଷ୍ଟେଟର ଟାକ୍ସ୍ଟା ଲାଗିବ ପର୍ସେଣ୍ଟ୍ ଆଉ ଟ୍ରାଂସପୋର୍ଟେସନ୍ ଖର୍ଚ୍ଚଟା ବି ରହିବା ହେଟା ହଁ ହଁ ସେଟା ସବୁ ଲାଗିବ ଆଉ ତାପରେ ଏଁ ହଁ ଆମ ଷ୍ଟଲ୍ ନେଇକିରି ଟିକେ ସିକ୍ୟୁରିଟି ବନେଇବାକେ ପଡ଼ିବ ସ୍ଟାର୍ଟିଂରୁ ହଁ ହଁ ହଁ ଏମାନେ ବି ଯିବେ

ହଁ ଭାଇ ଭାଇ ହଁ ଚାହା

ହେବ ଯେ ବହୁତ ବଢ଼ିଆ ହୁଁ ହୁଁ ନେବା କିଛି ହୁଁ ହୁଁ କିଛି କଥା ନାହିଁ କିଛି ନାହିଁ ସବୁ ହେବ ଆସ୍ତେ ଆସ୍ତେ ହଉ ହଉ ଠିକ୍ ଅଛି ହୁଁ ହୁଁ ଧନ୍ୟବାଦ ଧନ୍ୟବାଦ